ରୋଷେଇକି ଏକ ସଉକ ଭାବରେ ଗ୍ରହଣ କରିବା ପାଇଁଁ ଅନେକ ଲୋକ ପସନ୍ଦ କରନ୍ତି ନାହିଁ କିନ୍ତୁ ମାଆମାନେ ମୁଖ୍ୟତଃ ଅଧିକ ପସନ୍ଦ କରନ୍ତି ସେମାନେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରିଥାଆନ୍ତି ଏବଂ ପରିବାରର ସମସ୍ତ ସଦସ୍ୟମାନଙ୍କୁ ଖୁଆଇ ଥାଆନ୍ତି ସେମାନେ ମାଛ ମାଂସ ବିଭିନ୍ନ ପନିପରିବାରେ ବିଭିନ୍ନ ସନ୍ତୁଳା ରୁଟି ଇତ୍ୟାଦି ବହୁତ ପିଠା ମିଠା ଭଳି ସୁସ୍ୱାଦୁ ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରି ପରିବାରର ସମସ୍ତ ସଦସ୍ୟମାନଙ୍କୁ ଖୁଆଇ ଥାଆନ୍ତି ମାଆମାନେ ମୁଖ୍ୟତଃ ନିଜେ ଖାଇ ଖୁଆଇବାକୁ ପସନ୍ଦ କରନ୍ତି ବହୁତ ଜାଗାରେ ରୋଷେଇକି ବିଭିନ୍ନ ସଉକ ଭାବରେ ପସନ୍ଦ କରି ମାଆମାନେ ହୋଟେଲ୍ ରେଷ୍ଟୁରାଣ୍ଟ୍ ଆଦି ତିଆରି କରି ଲୋକମାନଙ୍କୁ ଭୋଜନାଳୟରେ ଖାଦ୍ୟ ପରଷି ଖୁଆଇବାକୁ ଦେଇଥାଆନ୍ତି ସେମାନେ ରୋ ସଉକ ଭାବରେ ରୋଷେଇ କରିବା ସହିତ ବିଭିନ୍ନ ପ୍ରକାରର ରୋଷେଇ କରି ପଇସା ମଧ୍ୟ ରୋଜଗାର କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇ ଥାଆନ୍ତି ରୋଷେଇ କରି ବହୁତ ଲୋକ କରିବାକୁ ପସନ୍ଦ କରନ୍ତି ଆଉ କିଛି ଲୋକ ସେହି ରୋଷେଇକି ଖାଇବାକୁ ମଧ୍ୟ ପସନ୍ଦ କରିଥାଆନ୍ତି ଖାଇବା ଆଉ ଖୁଆଇବା ମଧ୍ୟରେ ଅନେକ ତଫାତ୍ ରହିଥାଏ ମାଆମାନେ ସାଧାରଣତଃ ରୋଷେଇ କରିବାକୁ ପସନ୍ଦ କରିଥାଆନ୍ତି ଏବଂ ବିଭିନ୍ନ ଜାଗାରେ ମାଆମାନେ ଭଲ ଭଲ ରୋଷେଇ କରି ନିଜେ ହୋଟେଲ୍ ତିଆରି କରି ସବୁ ଲୋକମାନଙ୍କୁ ଖୁଆଇ ପଇସା ରୋଜଗାର କରି ନିଜ ପରିବାରର ଭରଣ ପୋଷଣ କରିଥାଆନ୍ତି